ହଁ ହଁ ସ୍ନେହଲତା କହୁଛୁ ତ ଆରେ ମୁଁ ଫୋନ୍ କରିଥିଲି

ହଁ ଆରେ ମୁଁ ଫୋନ୍ କରିଥିଲି କି ବହୁତ ଦିନ ହେବ କେଉଁଠି ଯାଇନି ଚାଲୁନ ଯିବା ସବୁ ନନ୍ଦନକାନନ୍ ଜୁଲୋଜି ପାର୍କ ଯାଇକି ଆସନ୍ତେ ବୁଲିକି ଆସନ୍ତେ କେବେ ଯିବା ତୁ କହୁନୁ ହଁ ଆଉ କେଉଁ ଦିନ ତ ହେବନି ତ ରବିବାର ଦିନ ନହେଲେ ଯିବା ରବିବାର ଦିନ ଫାଇନାଲ୍ କରିଦେଇକି ରବିବାର ଦିନ ଯିବା ଆଉ କେଉଁ ସାଙ୍ଗମାନଙ୍କୁ ଯଦି କହିବାର ଅଛି କହିଦେବୁ ତ ଆମେ ଯିବା ନନ୍ଦନକାନନ ଜୁଲୋଜି ପାର୍କ ଯିବା ଦିନେ ଲାଗିବ ନା ବୁଲିବାକୁ୍ ହଁ ହଁ ଆଉ କେଉଁଥିରେ ଯିବା କେଉଁଥିରେ ଯିବା ମୋ ବସ୍ ରେ ଯିବା ସେଇଆଡ଼େ ମୋ ବସରେ ତ ଟିକେ କମ୍ ପଇସା ନେବ ରେ ଯାଇକି ପହଞ୍ଚି ଯିବା ହଁ ସେଇଟା ବି ଭଲ ହେବ ତ ଅନ୍ୟମାନଙ୍କୁ ଯଦି କାହାକୁ ପଚାରିବାର ତାପରେ ପଚାରିଦେ ଟ୍ରେନ୍ ରେ ଯିବା ଆଉ ପୁଣି ସେଇଠି ଗଲେ କଣ ହେବ ନା ନନ୍ଦନକାନନ୍ ଜୁଲୋଜିକାଲ୍ ପାର୍କରେ ତ ପାର୍କଟା ବୁଲିବାର ଅଛି ତାପରେ ସେଠି ବୋଟିଂ କରିବାର ଅଛି ଏଇଟି ତ ବହୁତ ସାରା ଜିନିଷ ବୁଲା ବୁଲି କଲା ବେଳକୁ ତ ଆମକୁ ପ୍ରାୟ ଚାରି ପାଞ୍ଚ ଘଣ୍ଟା ପଳେଇବ ଟ୍ରେନ୍ ରେ ଯାଇକି ଆମେ ନଅଟା ଦଶଟା ବେଳକୁ ପହଞ୍ଚିବା ଦଶଟା ରୁ ପାଞ୍ଚଟା ଯାଏଁ ମିନିଟ୍ ଦେଖିକି ମାନେ ଯେତିକି ସବୁ ଗୁଗଲ୍ ମ୍ୟାପରେ ଦେଖିଥିଲି ବୁଝିଥିଲି ଟାଇମିଂ ତ ଦଶଟାରେ ଖୋଲା ହେଇଯାଉଛି ତ ଆମେ ପାଞ୍ଚ ଦଶ ମିନିଟ୍ ଟିକେ କମେଇକି ଆମେ ପୁଣି ଭୁବନେଶ୍ଵର ଆସିଛେ ବୁଲିବା ପାଇଁ ପୁଣି ପାର୍କ ଅଛି ହଁ ଜୁଲୋଜିକାଲ୍ ପୁଣି ଆକ୍ୱାରିୟମ୍ ବି ଅଛି ନା ସେଇଠି ମାଛ ପକ୍ଷୀ ଆଉ ବୋଟିଂ କରିବାର ଅଛି ସେଇଠି ଯାହାହେଲେ ବି ଯାଇକି ପଶୁମାନଙ୍କୁ ଦେଖିବା ପାଇଁ ଆଣନ୍ତେ ଆମେ ଯାଇକି ପିଲାମାନଙ୍କୁ ପଢେ଼ଇ ପାରିବା ନା ଆମକୁ ପିଲାମାନଙ୍କୁ ସବୁ ସ୍କୁଲ୍ ପିକନିକ୍ କରେଇକି ବି ଆମେ ଆଗ ଦେଖିକି ବୁଲିକି ପଳେଇ ଆସିବା ତାପରେ ସ୍କୁଲକୁ କହିବା କି ଆମେ ନନ୍ଦନକାନନ୍ ଜୁଲୋଜିକାଲ୍ ପାର୍କ ଯାଇଥିଲେ ଏହି ବହୁତ ସାରା ଜିନିଷ ପିଲାମାନଙ୍କ ପାଇଁ ଶିଖିବା ପାଇଁ ଅଛି ଦେନ୍ ଆମେ କଣ କରିବା ନା ଆମ ସ୍କୁଲ୍ ପିଲାମାନଙ୍କୁ ଗୋଟେ ପିକନିକ୍ କରି ନହେଲେ ନନ୍ଦନକାନନ ଜୁଲୋଜିକାଲ୍ ପାର୍କ କୁ ପିକନିକ୍ କରିବାପାଇଁ ଆସିବା କେମିତି କଣ କରିବା ତମକୁ ଏଇଟା ବୁଝିକି କହିବି ଆଉ ଆଚ୍ଛା ଆଚ୍ଛା ହ୍ୟାଲୋ ଆଚ୍ଛା ଖାଇବାପାଇଁ କିଛି କହିଲେନି କେମିତି କଣ ଯିବା କେମିତି କଣ ଖାଇବା କିଛି କହିଲେନି ହଁ ଆଉ ଟିକେ ସେମାନଙ୍କୁ ବି ପଚାରିଦେବା ମାନେ ଯିବେ ତିନି ଜଣ ମିଶିକି ଗଲେ କଣ ହେବ ଆମେ ଭଲସେ ବୁଲି ପାରିବା ଯେଉଁ ଅଲଗା ଅଲଗା ଜିନିଷ ବିଷୟରେ ବି ସବୁ ଜାଣିପାରିବା ସବୁ ଇନଫର୍ମେସନ୍ କଲେକ୍ଟ କରିକି ଆଣି ପାରିବା ଯେଉଁଟାକି ଯାହା ପିଲାମାନଙ୍କୁ କହିପାରିବା ମୋର ବି ଗୋଟେ ଏଇନା ଗୋଟେ ହିଷ୍ଟରୀ କରିବାର ଅଛି ନା ଜୁଲୋଜି ନନ୍ଦନକାନନ୍ ଜୁଲୋଜିକାଲ୍ ପାର୍କ କେମିତି ବୋଇଲେ ବହୁତ ବଡ଼ ଓଡ଼ିଶାର ଗୋଟେ ବହୁତ ବଡ଼ ପାର୍କ ଟା ତ ସେଇଠି ମୋର ଏକ୍ସପେରିମେଣ୍ଟ୍ ବି କାମରେ ଆସିବ ଆଉ ତା ଥେସିସ୍ ହେଇପାରିବ ଆଉ ତୁ ବି କିଛି ଜାଣିପାରିବୁ ଆଉ ମୁଁ ବି କିଛି ଜିନିଷ କଲେକ୍ଟ କରିପାରିବୁ ହଁ ଆଉ ପଢ଼ା ପଢ଼ିରେ ପିଲାମାନଙ୍କ ପଢ଼ା ପଢ଼ିରେ ବି ବହୁତ ହେଲ୍ପ କରିପାରିବ ଆଉ ଯଦି ଚାହିଁବା ପିଲାମାନଙ୍କୁ ଏଇଠି ଧରିକି ଆସିପାରିବା ଏଇଠି ତାଙ୍କପାଇଁ ବି ଭଲ ସ୍ପଟ୍ ହେଇଯିବ ଯେଉଁଥିରେ କି ବହୁତ ଜିନିଷ ଦେଖିପାରିବେ ପଶୁପକ୍ଷୀ ଆଉ ସେଇଥିରେ ସବୁ ଓଡ଼ିଆରେ ଲେଖା ବି ହେଲାଣି ନା ନାହିଁ ଓଡ଼ିଆରେ ବି ଜାଣିପାରିବେ ଆଉ ବୋଟିଂ ବି କରିପାରିବେ ଟ୍ରେନ୍ ବି ଅଛି ମିନି ଟ୍ରେନ୍ ବି ସେଇଥିରେ ଅଛି ଏଞ୍ଜୟ୍ କରିବେ ପାର୍କ ବି ଅଛି କେତେ ଭଲ ଜାଗା ଅଛି କହିଲ ହଁ ଆଉ ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ସବୁ ପଶୁ ପକ୍ଷୀଙ୍କ ନାଁ ଲେଖିବେ ବୁଲାବୁଲି କରିବେ ଖାଇବା ପିଇବା ଆଚ୍ଛା ହଉ ଠିକ୍ ଅଛି ସାତଟା କି ଆଠଟା ବେଳକୁ ସବୁ ବାହାରିବା ହଉ ଠିକ୍ ଅଛି ମୁଁ ରଖୁଛି